ଟେକ୍ନୋଲୋଜି ବ୍ୟବହାର କରିବାର ଗ୍ରାମୀଣ ଅଞ୍ଚଳର ସମସ୍ୟା ଗୁଡ଼ିକ ଏବେ ବି ଅଛି କାହିଁକିନା ନୂଆ ଜେନେରେସନ୍ର ଛୁଆମାନେ ତ ସବୁ ଟେକ୍ନୋଲୋଜି ବ୍ୟବହାର କରିପାରନ୍ତି କିନ୍ତୁ ଗ୍ରାମୀଣ ଅଞ୍ଚଳରେ ରହୁଥିବା ଲୋକମାନେ ଏବେ ବିି ସମସ୍ୟାରେ ପଡ଼ୁଛନ୍ତି ଯେମିତିକି ଫୋନ୍ପେ ୟୁଜ୍ କରିବା ଜାଣିନାହାନ୍ତି ଏଯାଏଁ ବହୁତ ଲୋକ ଅଛନ୍ତି ଗ୍ରାମୀଣ ଯେମିତିକି ନେଟ୍ୱାର୍କ ସ୍ଲୋ ଥିଲେ ବି ସେମାନେ ଜାଣିପାରୁନାହାନ୍ତି ଯେ ଏବେ ଏବେ ସମ୍ପର୍କ କରି ହେଇ ପାରିବ ନାହିଁ ନେଟ୍ୱାର୍କ ସ୍ଲୋ ଥିଲେ ଜଣଙ୍କ ପାଖରେ କଲ୍ ଲାଗିବନି ଆଉ କିଛି ଯଦି ସାଇଡ଼୍ ସ୍ଲୋ ଅଛି ବ୍ୟାଙ୍କ୍ରେ ପଇସା ଉଠାଇ ପାରିବା ନାହିଁ ଯଦି କିଛି ନୂଆ ଆପ୍ଲାଏ କରୁଛନ୍ତି ଛୁଆମାନଙ୍କର ଯଦି ଗ୍ରାମୀଣ ଅଞ୍ଚଳରେ ସେମାନେ ରହୁଛନ୍ତି ହେଲେ ଏହି ସବୁ ଜିନିଷ ବି ଜାଣିନାହାନ୍ତି ଯେମିତି କାଷ୍ଟ ସର୍ଟିଫିକେଟ୍ ଆପ୍ଲାଏ କରିବା ବି ଗ୍ରାମୀଣ ଲୋକମାନେ ବହୁତ କମ୍ ଜାଣନ୍ତି କେଉଁଠି ଯାଇକି କେମିତି ଆପ୍ଲାଏ କରିବାକୁ ପଡ଼ୁଛି ସେମାନଙ୍କୁ ଟିକେ ଏହିସବୁ ଜିନିଷରେ ସେମାନେ କମ୍ ବୁଝୁଛନ୍ତି ଫୋନ୍ପେ ୟୁଜ୍ କରିବା ବି ବହୁତ ଗ୍ରାମୀଣ ଲୋକମାନେ ବହୁତ କମ୍ ଜାଣୁଛନ୍ତି ଫୋନ୍ରେ ଭିଡ଼ିଓ ଡାଉନ୍ଲୋଡ଼୍ କରିବା ବି ବହୁତ କମ୍ ଲୋକ ଜାଣୁଛନ୍ତି କିନ୍ତୁ ସେମାନେ ବୁଝିପାରୁନାହାନ୍ତି ଯେ ଏହିସବୁ ଜିନିଷ କେମିତି ଡାଉନ୍ଲୋଡ଼୍ କରାଯାଏ ଆଉ କେମିତି ଜଣଙ୍କଠୁ ଜଣଙ୍କୁ ସେୟାର୍ କରାଯାଏ ଆଉ ଗ୍ରାମୀଣ ଅଞ୍ଚଳରେ ନେଟ୍ୱାର୍କ ବହୁତ ସ୍ଲୋ ରୁହେ ଯେମିତି ଚିତ୍ରକୁଣ୍ଡା ଏରିଆରେ ନେଟ୍ୱାର୍କ ଜମା ରୁହେ ନାହିଁ ଆଉ ସେଠାରେ ନେଟ୍ୱାର୍କ ନେଟ୍ୱାର୍କ ରୁହେ ନାହିଁ ତ ସେଇଠି ଟେକ୍ନୋଲୋଜିର ବ୍ୟବହାର ବହୁତ କମ୍ ହେଉଛି ଆଉ ସେଠାରେ ସେଠାର ଲୋକମାନଙ୍କର ଚିନ୍ତାଧାରା ଟିକେ ପୁରୁଣା ଟାଇପ୍ର ଅଛି ଯାହାପାଇଁ ସେମାନେ ଟେକ୍ନୋଲୋଜି ବିଷୟରେ ବହୁତ କମ୍ ଜ୍ଞାନ ଅଛି ସେମାନଙ୍କ ପାଖରେ ନା ଫୋନ୍ପେ ୟୁଜ୍ କରିପାରୁଛନ୍ତି ସେଠାର ଲୋକ ନା ନା କମ୍ପ୍ୟୁଟର୍ରେ କିଛି ଟାଇପିଂ ଜାଣୁଛନ୍ତି ସେଇଟା ପାଇଁ ଗୁଟେ ଅସୁବିଧା ସେମାନଙ୍କ ପାଇଁ ତ ଧୀରେ ଧୀରେ ସେମାନେ ଶିଖିଯିବେ ଯଦି ଏଇସବୁ ସବୁବେଳେ ୟୁଜ୍ କରିବେ